ହେଲୋ ହଁ କିଏ କହୁଥିଲେ ହଁ ମୁଁ ଇଏ ଏଇଟା କେତେ ରେଟ୍ କହୁଛନ୍ତି କ'ଣ କ'ଣ ରଖିଛନ୍ତି ସିଙ୍ଗଡ଼ା ବରା କ'ଣ କ'ଣ ରଖିଛନ୍ତି ଓ ହୋ ବରା ସିଙ୍ଗଡ଼ା ଦଶ ଟଙ୍କା ଗୋଟେ ପିସ୍ ଆଉ ଏତେ ରେଟ୍ ହଁ ବୁଝୁଛି ତେଲ ମସଲା ସବୁ ରେଟ୍ ବଢ଼ିଲାଣି ଯେ ହେଲେ ବି ଜଣେ ଯଦି ଇଏ ରାଗ ଯାହାକୁ ସିଙ୍ଗଡ଼ା ଏ ଗୋଟେ କି ଯେ ଦଶ ଟଙ୍କା ଦେଇକରି ଖାଇବ ବେଲେ ସେ କେତେ ଟଙ୍କାର ତାର ପେଟ ପୂରିବ ସେଥିପାଇଁ ସିଙ୍ଗଡ଼ା ବରା ଏ ଏଠି ତ ଯେତେ ରେଟ୍ କରୁଛନ୍ତି ଓ ଆଉ ଟିକେ କମ୍ କଲେ ହଅନ୍ତାନି ଏଠି ପୋଶଉନି କି ଆଉ ଲାଭ ହେଉନି କି ଓ ହୋ ଓ ଦେଖ ମୁଁ ନେବି ଯେ ଏଇଠି ଯଦି ଆପଣଙ୍କୁ ସେମତି ଯଦି ଏଇଠି ଆମେ ତ ଖାଇବା ଖାଇବୁ ହେଲେ ସିଙ୍ଗଡ଼ା ବରା ଯଦି ଏଇଠି ଷ୍ଟଲ୍ କରିଛନ୍ତି ଏଇଠି ଯଦି ପୋଶଉନି ଆପଣ ଆସନ୍ତୁ ବେଙ୍ଗଲୋରେ ପଟେ ଆସନ୍ତୁ ମୁଁ ସେଠି ଆପଣଙ୍କୁ ସେଠି ଲାଭ ହେବ ଠିକ୍ ଏ ଆ ମୁଁ ଷ୍ଟଲ୍ ଖୋଜି ଦେବି ଆପଣ ସେଇଠି ବେଉସା କରିବେ ସେଠି ଭଲ ଲାଭ ହୋଇପାରିବ ଆପଣଙ୍କର ହଁ ନେବୁ ଯେ ତଥାପି ସିଙ୍ଗଡ଼ା ବରା ଟିକେ କମ୍ ରେଟ୍ କଲେ ସିନା ଡିସକାଉଣ୍ଟ୍ କଲେ ସିନା ନେବୁ ଆଉ ଏତେ ସିଙ୍ଗଡ଼ା ବରା କହୁଛନ୍ତି ଦଶ ଟଙ୍କା ଏଇଟା ସାତ ଟଙ୍କା ହଁ ହଁ ସେଇଠି କ'ଣ ଆପଣ ଏଇଠୁ ଓଡ଼ିଶା ଛାଡ଼ିକି ଯିବାକୁ ଆପଣଙ୍କର କ'ଣ କିଛି ଅସୁବିଧା ଅଛି କି ବେଙ୍ଗଲୋର ଗଲେ ଓ ହୋ ହଉ ନହେଲେ ମୁଁ ଓ ହୋ ହଉ ଯିବେ ମୁଁ କହିବି ଆପଣଙ୍କୁ କେବେ ଯିବେ ହେଲା ଯା ମୁଁ ସେଠି ସୁବିଧା କରିସାରିଲା ପରେ ଆପଣଙ୍କୁ କହିବି

ଓ ହୋ ହଉ ହଉ ସେଇଠି ସେଥିରେ ବି ଚାହିଦା ଅଛି ଭଲ ଚଳିବ ଆଉ ଆପଣ ଆସନ୍ତୁ ଦେଖିକି ତାପରେ ଦେଖିବେ ସେଠି କେମିତି ଆପଣଙ୍କର ଲାଭ ହେଉଛି ନାହିଁ